ଲାଇନ୍ ଇନ ଆମର୍ ସବୁବେଳେ ରହେସି ଲେକିନ୍ ଅସୁବିଧା ହେଲେ ଲାଇନ୍ ପଲେଇଯାଏସି ପାଏନ୍ପୁନି ବର୍ଷିଲେ ସେଟା ଚଡ଼କ୍ଚୁଡ଼ି ମାର୍ଲେ ଲାଇନ୍ କାଟିନେସନ୍ ଲାଇନ୍ ମେନ୍ ମାନେ ଆଉ ଜହ ଖରା କଲେ ଗହଦିସି କାଟିନେସନ୍ ଯେ ଗହଦିସି ବେଲେ ଆମେ ଗଛ୍ ତଲ୍କେ ଯାଏସୁଁ ଆଉ ରାନ୍ଧ୍ବାର୍କେ ବି ଆମ୍କୁ ବହୁତ୍ ଅସୁବିଧା ହେସି ବେଲେ ଚୁଲ୍ହି ରାନ୍ଧ୍ସୁଁ ସେଟା କିରାସିନ୍ ଦେଇକରି ଆରୁ ଖରାରେ ବି ଆମେ ରହି ନାଇପାରୁ ଲାଇନ୍ ନାଇଥିଲେ ବେଲେ ଆମେ ଗଛ୍ ତଲ୍ ମାନ୍କେ ଯାଏସୁଁ ସେଟାସେ ଆରୁ ଆମ୍କୁ ବହୁତ୍ ସେଟା ଗରମ୍ ଲାଗ୍ସି କେନ୍ତା ଗୁଟେ ଲାଗ୍ସି ବେଲେ କିନି ତେହେରୁ ଲାଇନ୍ ନାଇଁ ହେଲେ ତ ଆମେ ଚଲି ନାଇପାରୁ ଆଉ ଲାଇନ୍ ତ ଆମର୍ ପାଖେ ଇରା ଧୁକାଗର୍ଡ଼ି ଆଏଲେ କି ଲାଇନ୍ ମେନ୍ମାନେ ତ କାଟି ବସ୍ସନ୍ ଆଉ ଫିର୍ ବି ଆମ୍କୁ ଫେର୍ ବି କେନ୍ତା ଗୁଟେ ଲାଗ୍ସି ବେଲେ ତେହେରୁ ଖରା ମାସେ ବି ବହୁତ୍ ସେଟା ଲାଗ୍ସି ଆଉ ଲାଇନ୍ ପଲେଇଗଲେ ବି ଆମ୍କୁ କେନ୍ତା ଗୁଟେ ଲାଗ୍ସି ଲାଇନ୍ ଥିଲେ ଗୁଟେ ଦୁସ୍ରା ଲାଗ୍ସି ଆଉ ତେହେରୁ ହେ କିରାସିନ୍ ଦେଇକିରି ଆମେ ଫିର୍ ବି ବ୍ୟବହାର କର୍ସୁଁ ରାନ୍ଧ୍ସୁଁ ଲାଇନ୍ ତ ରାନ୍ଧି ନାଇ ପାରୁ ଅସ୍ବିଧା ଆମର୍ ହେଟା ଆଏ ଲାଇନ୍ ନାଇ ଥିଲେ ଆଉ ଫେର୍ ବି ଆମ୍କୁ ଖରା ବହୁତ୍ ସେଟା ଲାଗ୍ସି ଆଉ ଲାଇନ୍ ନାଇ ଥିଲେ ତ କେନ୍ତା ଲାଗ୍ସି